ପୂର୍ବପୁରୁଷନୁ ଯେତେବେଲେ ଆମର୍ ଅଜା ବାପା ଆର୍ ତା'ର୍ ଆଗ୍ରୁ ବି ବଲ ମୂର୍ତ୍ତିମାନ ବନଉଥିଲେ ତ ସେଟା ଦେଖିକିନା ଆମେମାନେ ବି ଶିଖ୍ବାର୍ ଲାଗି ଇଚ୍ଛା ହେଲା ସ୍କୁଲ୍କେ ଗଲୁଁ ସ୍କୁଲ୍ନେ ବି ସ୍କୁଲ୍ ପଢ଼୍ଲା ଟାଇମ୍ନେ ବି ଆମର୍ ଆଜ୍ଞାମାନେ ବି ବାହାରୁ ବି କଲାକାର୍ ମାନ୍ଙ୍କୁ ଡ଼ାକିକିନା ମୂର୍ତ୍ତି ବନାବ କେନ୍ତା କିନା ମୂର୍ତ୍ତି କଲେ କା'ଣା ହେବା ସବୁ ଶିଖଉଥିଲେ ଆଗ୍ରୁ ବି ଦେଖିକିନା ମତେ ଶିଖ୍ବାର୍ ଇଚ୍ଛା ଲାଗ୍ଲା ତ ଆମେ ଫାର୍ଷ୍ଟ୍ କରି ସ୍କୁଲ୍ ପଢ଼୍ଲା ବେଲେ ଏକା ମୂର୍ତ୍ତି ବନେଇଥିଲୁଁ ସବ୍କର୍ନୁ ବଡ଼୍ ମୂର୍ତ୍ତି ଆମେ ନର୍ଲା ଦୁର୍ଗା ମୂର୍ତ୍ତି ବନେଇଥିଲୁଁ ତ ସେନେ ସାତ୍ ଆଠ୍ ଜଣ୍ ଆମେ ମିଶିକିନା ବନେଇଥିଲୁଁ ଇ'ଟା ତ ଗୁଟେ ଲୋକ୍ର କାମ୍ ନାଇ ସେ ବଡ଼୍ ମୂର୍ତ୍ତି ଗୁଟେ ବି ମୂର୍ତ୍ତି ବନାବାର୍ଟା ଖୋବ୍ କଷ୍ଟ୍ ଲାଗ୍ସି ତ ସାତ୍ ଆଠ୍ଟା ମୂର୍ତ୍ତି ବନାବାର୍ ଲାଗି ସାତ୍ ଆଠ୍ ଜଣ୍ ମିଶିକିନା ଯାଇଥିଲୁଁ ଆର୍ ବନେଇଥିଲୁଁ ସାତ୍ ଆଠ୍ ଦିନ୍ ତ ଫାର୍ଷ୍ଟ୍ ଇ'ଟା ମାଏଟ୍ ଇ'ଟା କର୍ବାର୍ନେ ଲାଗ୍ଲା ତା'ର୍ପରେ ସବୁ ଇ'ଟା କରିକିନା କଲର୍ ଦେଉ ଦେଉ ଦୁଇ ତିନ୍ ମାସ୍ ଲାଗିଗଲା ଏନ୍ତା ହିସାବେ ଆମର୍ ଫାର୍ଷ୍ଟ୍ ଟାଇମ୍ ମୂର୍ତ୍ତି ବନେଇଥିଲୁଁ ସବକର୍ନୁ ବଡ଼୍ଟା ଦୁର୍ଗା ମୂର୍ତ୍ତି ଏକା ବନେଇଥିଲୁଁ